ସାର୍ ନମସ୍କାର ସାର୍ ମୁଁ ଗାଁରୁ ପାପଡ଼ାହାଣ୍ଡି ବ୍ଲକରୁ କହୁଥିଲି ସାର୍ ସାର୍ ମୋ ନାଁ ନିତ୍ୟା ହରିଜନ ସାର୍ ଅସୁବିଧା ବୋଲେ ଆମ ଭାଇର ଦେହଟି ଖରାପ ଅଛି ତାଙ୍କର ଗୋଡ଼ରେ କ'ଣ ଗୋଟେ କ୍ୟାନ୍ସାର ହେଲା ଟାଇପ୍ର ହୋଇଯାଇଛି ତ ଦେଖାଇବାଟା ବୋଲେ ଗୋଟେ ବର୍ଷ ହୋଇଗଲାଣି ତାର ଏ ଘାଆ ତ ଗୋଟେ ତାଙ୍କେ ସେ ବିଲରେ କାମ କରୁଥିଲେ ସାର୍ ଆଉ ତାଙ୍କ ସ୍ତ୍ରୀ କୋଦାଳ ମାରି ହେଇ ଦେଇଥିଲେ ତ ସେଇଟା ଏମିତି ରହିଗଲା ରହିଗଲା ଟି ଟି ଇଞ୍ଜେକସନ୍ ବି ଦେଇ ଦେଇଥିଲେ ତ ସେବେଠୁ ଏମିତି ରହିଲା ରହିଲା ଲାଷ୍ଟକୁ ଏବେ ସେ ଆମର ଉମର୍କୋଟ ମେଡିକାଲ୍ ନେଲାରୁ ଗୋଡ଼ କାଟିବାକୁ କହିଲେ ଆପଣଙ୍କୁ ସେ ହସ୍ପିଟାଲ୍ରେ ମାନେ ଫ୍ୟାସିଲିଟି ବିଷୟରେ ଟିକେ କହିଥିଲେ ଭଲ ହେଇଥାନ୍ତା ତାର ମାନେ ବାହାର ଡକ୍ଟର ଆସୁଛନ୍ତି ନା କ'ଣ ଆଉ କ'ଣ ବୀମା କାର୍ଡ୍ ଫିମା କାର୍ଡ୍ର ବ୍ୟବସ୍ଥା କ'ଣ ଅଛି କି ସାର୍ କେତେ ନେଉଛନ୍ତି ସାର୍ ହେଲେ ରେଜିଷ୍ଟ୍ରେସନ ଫିସ୍ କେତେ ଥାଉଛି ସାର୍ ହ ହ ପୁରା ବିଷୟରେ ମୁଁ ତାହାଲେ ବହୁତ ଜଣେଇ ଦେବି ବେଲି ଭାବୁ ଥିଲି ସାର୍ ଏଇଟା ବେଶୀ ପେନ୍ ହେଉଛି ବୋଲି କହିଲେ ତ କ୍ୟାନ୍ସର ଟାଇପ୍ର ପହର ଦିନ ଦେଖେଇ ଥିଲୁ ସାର୍ ମଇଦଲପୁରରେ ଗୋଟେ ଇଏ କ'ଣ ପ୍ରାଇଭେଟ୍ ଗୋଟେ ମେଡ଼ିକାଲ୍ରେ ସଦୀଶିବପୁର ଆଜ୍ଞା ତାଙ୍କେ ଆମର ଇଏ ସନାତନ ମିଶ୍ର ପାଖରେ ଟ୍ରାନ୍ସଫର୍ କଲେ ସାର୍ ସାର୍ ହୋଇଗଲୁ ତ ଟିକେ ଡରିଲା ହେଲା ପାଇଁ ସେଠି ନେଇ ଯାଇଥିଲୁ ଆଉ କାଲି ଆସିଲୁ ଆଉ କ'ଣ ଫ୍ୟାନ୍ ଫ୍ୟାନ୍ ରଖୁଛନ୍ତି ନା ନାଇଁ ଖାଲି ଦେଡ୍ ଫେଡ୍ ନାଇଁ

ନାଇ ସାର୍ ହସ୍ପିଟାଲ୍ମାନେ ବେଡ୍ ଫେଡ୍ର ସୁବିଧା ଅଛି କି ନାଇଁ

ହଁ ହଉ ଠିକ୍ ଅଛି ସାର୍ ଆମେ ଶୁଣନ୍ତୁ ସାର୍

ଠିକ୍ ଅଛି ସାର୍ ମୁଁ କାଲିକୁ ଆଣିବି ହେଲେ ସାର୍ ଆଜ୍ଞା ସାର୍ ହଉ ରହିଲି ସାର୍ ନମସ୍କାର୍ ସାର୍